କ'ଣ ସ୍ୱାସ୍ଥ୍ୟ ବିଷୟରେ ଆପଣଙ୍କୁ କହିବି ଦେଖିଲା ବେଳକୁ ବଡ଼ ବଡ଼ କୋଠା ଦଶ ବଖରା ଘର ଡାକ୍ତରଖାନାରେ ଲେଖା ହେଇଛି କାନ୍ଥରେ ଏମୁଣ୍ଡୁ ସେମୁଣ୍ଡୁ ଲେଖା ହେଇଛି ଗୋଟେ ଗୋଟାଏ ଲୋକ ପଢ଼ିବା ପାଇଁ ଦୁଇ ଘଣ୍ଟା ଲାଗିବ ବିଭିନ୍ନ ପ୍ରକାର କଥା ଲେଖା ସେଇ ମେଡ଼ିକାଲ୍ ବିଷୟରେ ଲେଖା ହେଇଛି ତୁ ଦେଖିଲା ବେଳକୁ ଡାକ୍ତର ନାହାନ୍ତି ଯେଉଁ ଡାକ୍ତର ଅଛନ୍ତି ମେଡ଼ିସିନ୍ ପାଇଁ ଗଲାବେଳକୁ ସେ ସେଇଠି ପ୍ରେସକ୍ୟୁସନ କରିଦଉଛନ୍ତି ଭାଇ ଆକୁ ବାହାରୁ କିଣି ଆଣିବ ବାହାରୁ କିଣିବାକୁ ଆମ କତିରେ ପଇସା ନାହିଁ ତଥାପି କମ୍ ଦାମରେ ମେଡ଼ିସିନ୍ ନେଇକିରି ଖାଇବାକୁ ପଡ଼ିବ ଆଉ ଏମିତି ତ ଡାକ୍ତର ନାହିଁ ବହୁତ ବଡ଼ ବଡ଼ କୋଠା ମେଲା ହେଇଛି ଡାକ୍ତରଖାନା ହେଇଛି କ'ଣ ନାହିଁ ଏ ବଡ଼ ଡାକ୍ତର ବଡ଼ ଡାକ୍ତରଖାନା ଆଉ କାନ୍ଥ ଏମୁଣ୍ଡୁ ସେମୁଣ୍ଡୁ ଲେଖା ହେଇଛି ପ ଗୋଟାଏ ଲୋକ ପଢ଼ିବା ପାଇଁ ଦୁଇ ଘଣ୍ଟା ଲାଗିବ ଆଉ ଦେଖିଲାବେଳକୁ ଫ୍ୟାନ୍ ଆଠ ଦଶଟା ଚାଲିଛି ଡାକ୍ତର ନାହାଁନ୍ତି ନା କମ୍ପାଉଣ୍ଡର ନାହାନ୍ତି କମ୍ପାଉଣ୍ଡର ଅଛନ୍ତି ଯେ ସେ କେଉଁ କୁଳୁକୁ ନୁହନ୍ତି ନା ବ୍ୟାଣ୍ଡେଜ କନା କପଡ଼ା ଗୁଡ଼ାଇ ପାରୁନାହାନ୍ତି ଏମିତି ଚାଲିଛି ଆଉ